ଆମର ଏଠି ଦେଶୀ ବା ଏଇ ଆମ ଅଞ୍ଚଳର ବିରିରେ ପ୍ରସ୍ତୁତ ବରା ଅତି ପରିଚିତ ଓ ଲୋକ ପ୍ରିୟ ଏବଂ ଅନେକ ସ୍ଥାନରେ ପୁରୀ ଡାଲମା ମଧ୍ୟ ଲୋକଙ୍କୁ ଅନେକ ଆକୃଷ୍ଟ କରିଥାଏ ଓ ଭଲ ଲାଗିଥାଏ ଡାଲମାଟି ଆମ ଓଡ଼ିଆ ଓ ଓଡ଼ିଶାର ଏକ ମୁଖ୍ୟ ଖାଦ୍ୟ ତାର ସ୍ୱାଦ ନିଆରା ଏବଂ ସେଟା ଦେହ ପାଇଁ ମଧ୍ୟ ବହୁତ ସୁସ୍ଥକର ହୋଇଥାଏ ସେଇ ଡାଲମା ଖାଇବାକୁ ଅନେକ ବାହାର ଲୋକମାନେ ପସନ୍ଦ କରନ୍ତି ଆମର ଏଠି କିଛି ଦୋକାନ ଅଛି ଯାହାକି ସେହି ଖାଦ୍ୟଟି ଅତି ବହୁତ ଭଲ ଭାବରେ ପ୍ରସ୍ତୁତ କରିଥାନ୍ତି